ଆମେ ଯେହେତୁ ହିନ୍ଦୁ ଧର୍ମର ଲୋକ ତେଣୁକରି ଆମେ ଘରେ ଘରେ ଗୋରୁ ରଖିଥାଉ ଏଇ ଗୋରୁମାନଙ୍କୁ ଖାଲି କେବଳ ରଖିଦେଲେ ଯେ ହେବନି କିନ୍ତୁ ଗୋରୁମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ଆଉ ମଣିଷ ଭଳି ଗୋରୁମାନଙ୍କର ମଧ୍ୟ ଏକ ଜୀବନ ରହିଛି ତେଣୁ ଗୋରୁମାନଙ୍କର ଯତ୍ନ ସହକାରେ ରଖିବା ନିହାତି ଅପରିହାର୍ଯ୍ୟ ଆମେ ଦୈନନ୍ଦିନ ଜୀବନରେ ଗୋରୁମାନଙ୍କର ବିଭିନ୍ନ ଯତ୍ନ ଭିତରେ ସେମାନଙ୍କୁ ଗାଧୋଇ ଦେବା ସେମାନଙ୍କୁ ଭଲ ଭାବରେ ରଖିବା ଭଲ ଗୁହାଳରେ ସେମାନଙ୍କୁ ରଖିବା ଖାଦ୍ୟ ଭିତରେ ମଧ୍ୟ ନଡ଼ା ଘାସ ପତ୍ର ମଧ୍ୟ ସେମାନଙ୍କୁ ଖାଇବାକୁ ଦେବା ଆଉ ମଧ୍ୟ ବିଭିନ୍ନ ପ୍ରକାର ଉପାଦାୟ ଜିନିଷ ସେମାନଙ୍କୁ ଖାଇବାକୁ ଦେବା ଆଉ ଦିନ ସାରା ସେମାନଙ୍କର କାର୍ଯ୍ୟଶୈଳୀ ତାଙ୍କୁ ମଧ୍ୟ ନିଜର ଅନୁଧାବନ କରିବା ଦରକାର କାରଣ କାଳେ ଗୋରୁମାନେ ଅନ୍ୟ ବିଲରେ ପଶିକି ଖାଇଯିବେ ସେଗୁଡ଼ିକୁ ମଧ୍ୟ ଧ୍ୟାନ ଦେବା ଦରକାର ଆଉ ସେଥିପାଇଁ ଆମେ ମଧ୍ୟ ଗୋରୁକୁ ପଡ଼ିଆକୁ ନେଇକି ଚରାଉ ଆଉ ପଡ଼ିଆରୁ ଆଣିଲା ପରେ ଘରେ ବାନ୍ଧିକି ରଖୁ ସେଠାରେ ଘାସ କୁଣ୍ଡା ବିଭିନ୍ନ ପ୍ରକାର ପେଜ ତୋରାଣି ମଧ୍ୟ ଖାଇବାକୁ ଦେଉ ଯଦି କିଛି ତାଙ୍କର ଅସୁବିଧା ହୁଏ ଯଦି କୌଣସି ରୋଗ ହୁଏ ସେଥିପାଇଁ ସାଙ୍ଗେ ସାଙ୍ଗେ ଆମେ ଯତ୍ନବାନ ହୋଇଥାଉ ଆଉ ଯଦି କୌଣସି ରୋଗ ହୋଇଥାଏ ଆମେ ପଶୁ ଡାକ୍ତରକୁ ଡାକି ତାଙ୍କୁ ଦେଖାଇ ଥାଉ ଏବଂ ସେଇ ଅନୁସାରେ ଔଷଧ ଇଞ୍ଜେକସନ ମଧ୍ୟ ଦେଇଥାଉ କାରଣ ଗୋରୁ ହେଉଛନ୍ତି ଅପରିହାର୍ଯ୍ୟ ଆମ ଧର୍ମରେ ନିହାତି ସେମାଙ୍କର ରହିବା ଆବଶ୍ୟକ